ଖୋର୍ଦ୍ଧା ଜିଲ୍ଲାର ଲୋକମାନେ ବିଭିନ୍ନ ପ୍ରକାର ସମଗ୍ର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେମିତି କି ଆମର ଟିକିଏ ବର୍ଷା ଦିନରେ ବର୍ଷା ହେଲେ ବହୁତ ପାଣି ହୋଇଯାଏ ଯାହା ପାଇଁକି ଆମର ଯିବା ଆସିବାରେ ବହୁତ ଅସୁବିଧା ହୁଏ ଏବଂ ରାସ୍ତା ଘାଟ କାଦୁଅ ପାଣି ଜମି ଯାଏ ଆଉ ଆମର ନାଳ ନର୍ଦମାର ପାଣି ଆସିକି ରାସ୍ତା ଘାଟ ଜମିକି ରୁହେ ଗାଡ଼ି କାର୍ ଯିବା ଆସିବା ପାଇଁ ପିଲାମାନେ ସ୍କୁଲ କଲେଜ ଯାଇ ପାରନ୍ତି ନାହିଁ ଆଉ ନେତାମାନେ ଆସନ୍ତି ମିଛରେ ପ୍ରତିଶ୍ରୁତି ଦିଅନ୍ତି ଯେ ଆମେ ତମର ଏଥର ଭୋଟ ପାଇଲେ ରାସ୍ତା କରିଦେବୁ ଭଲ ରୋଡ଼ କରିଦେବୁ ତାକୁ ଡ୍ରେନ ଭଲ ସଫା କରିଦେବୁ କିନ୍ତୁ କିଛି କରନ୍ତି ନାହିଁ ଖାଲି ମିଛ ପ୍ରତିଶ୍ରୁତି ଦିଅନ୍ତି ଏବଂ ସେମାନେ ଭୋଟ ନେବା ପାଇଁକା ଏଇ ମିଛ କହିକି ଭୋଟ ଟି ନେଇଯାଆନ୍ତି କିନ୍ତୁ ପଛରେ କୌଣସି କାମ କରନ୍ତି ନାହିଁ ଆଉ ପାନୀୟ ଜଳର ମଧ୍ୟ ବେଶି ସୁବିଧା ନାହିଁ କାରଣ ଯଦି ଆମର ବହୁତ ବ୍ଲିଚିଂ ମିଶା ପାଣି ଆସୁଛି ଯାହା ପାଇଁକି କେତେବେଳ ପାଣି ଆସିଲା ତ କେତେବେଳେ ନାହିଁ କେତେବେଳେ ପାଣି ଜୋରରେ ଆସୁଛି କେତେବେଳେ ପୁରା ଧୀରେ ଧୀରେ ଆସୁଛି ଆମେ ପାଣିର ମଧ୍ୟ ବହୁତ ସମସ୍ୟା ହେଉଛି ଯାହା ପାଇଁକି ଆମେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ